ଦୟାଭାଇ ଏ ଦୟା ଭାଇ କହୁଛ ଆଚ୍ଛା ଆଚ୍ଛା ଆରେ କ'ଣ କରିବା କହିଲ ଆଉ ତୁମେ କ'ଣ ସେ ହରଡ଼ ଡାଲି ଦେଲ କ'ଣ ସେ ହରଡ଼ ଡାଲି ଏମିତି ହେଲା ଜମା ସିଝିଲାନି ଜମା ମ ସିଝିଲାନି ତାପରେ ଘରେ ବହୁତ ବିରକ୍ତ ପ୍ରକାଶ କଲେ ତାପରେ ଆମର ପିଲା ଯେଉଁମାନେ ଅଛନ୍ତି ସବୁ ଖାଇବା ପାଇଁ ବହୁତ ଅସୁବିଧା ହେଲା ହେଲା କି ଏଇଟା କ'ଣ ମାନେ ସେ ହରଡ଼ ଡାଲି ଏତେ ଟଙ୍କା ଦେଇକି ଆମେ ଆଣିଲୁ କ'ଣ ଗୋଟା ଥାର୍ଡ଼ କ୍ଲାସ ଜିନିଷ ଗୁଡ଼ାକ ଦୋକାନରେ ରଖୁଛ ଏଗୁଡ଼ା ସବୁ ଭଲ ଲାଗୁନି ମ ତମେ ଭଲ ଜିନିଷ ତମର ମାନେ ଗ୍ରୋସେରୀଟା ଭଲ ଆଉ ତମେ କ'ଣ ଗୋଟେ ଏମିତି ଜିନିଷ ରଖିକି ଆମକୁ ଦଉଛ ବହୁତ ପଇସା ନେଇଯାଉଛ କିନ୍ତୁ ଦେଖିଲା ବେଳକୁ କିଛି ନାହିଁ

ନାହିଁ ମ ସିଝୁନି ଜମା ବା ପ୍ରେସର କୁକରରେ ବସେଇଲେ ବି ସୁଝୁନି ଆଉ ତାକୁ କ'ଣ ଗୁଡ଼ା ତମେ କ'ଣ କରିବ ମାନେ ମୁଁ କିଛି ଜାଣିପାରୁନି ଏତକୁ ତାକୁ ଫେରେଇଦବ ହେଲା ଫେରେଇ ଦେଇକି ଭଲ ହରଡ଼ ହରଡ଼ ଦିଅ ନହେଲେ ବୁଟ ଦିଅ ବୁଟ ଟା ଦେଇଦିଅ ତାଙ୍କୁ ଫେରେଇ ଦିଅ ସେଇଟା ଭଲ ଲାଗୁନି ସିଝୁନି ଆଉ କହିଲେ କ'ଣ ହବ ସିଝିଲେ ସିନା ଯାହା ହବ ଡାଲିଟା କ'ଣ ଆଉ କ'ଣ ଏମିତି ଗୋଟା ଖାଇଦେବା କି ନାହିଁ ନାହିଁ ନାହିଁ ନାହିଁ ପ୍ରାୟ ଟୋଟାଲ ମାନେ ସିଝୁନି ତାକୁ ଭଲ ଲାଗୁନି ପରିବାର ବହୁତ ଅଶାନ୍ତି ହଉଛନ୍ତି ପିଲାମାନେ ବି ଅଶାନ୍ତି ହଉଛନ୍ତି ପରିବାର ଯେତେବେଳେ ଅଶାନ୍ତି ହବ ଗୋଟେ ଡାଳି ଜାତୀୟ ଜିନିଷ ଏତେ ଟଙ୍କା ନେଲ ଆଉ ତେଣୁକରି ସେଇଟା ସିଝୁନି ମାତ୍ର ଶହେ ଦୁଇଶହ ଗ୍ରାମ ଖଣ୍ଡ କରି କରାହେଇଥିଲା ଜମା ସିଝିଲାନି ଆଉ ସେଇଟା କ'ଣ ହବ କି ଟୋଟାଲ ଆପଣ ଫେରେଇ ଦେବେ ହେଲା ଫେରେଇ ଦେଇକି ଭଲ ଯାଇଦେବେ ହେଲା